ମ୍ୟାଡ଼ାମ ନମସ୍କାର କ'ଣ ମ୍ୟାଡ଼ାମ ଏବର୍ଷ ବି ଆମର ଲାଟ୍ରିନଟାକୁ ଆସିଥିଲା ଯେଉଁ ଗ୍ରାମ ଅନୁସାରେ ସେଇଟା କୋଡ଼ିଏ ଜଣଙ୍କ ଘରେ ହେଲା ଲାଟ୍ରିନଟା ଆଉ ପନ୍ଦର ଜଣଙ୍କ ଘରେ ହେଲାନି କେବେ ମ୍ୟାଡ଼ାମ ହେବ କମ୍ପ୍ଳେନ କରୁଛନ୍ତି ନାଇଁ ମ୍ୟାଡ଼ାମ ଗୋଟିଏ ଦିନ କେବେଠୁ ଏଇଟା ଆସିଲାଣି ଆପଣ ବୋଧେ ପଇସା ଖାଇଦେଲେ ନା କ'ଣ ନା ମ୍ୟାଡ଼ାମ ଆସିତ ଥିଲା ଆଉ କୋଡ଼ିଏ ଜଣଙ୍କ ଘର ଲାଟ୍ରିନ କମ୍ପ୍ଲିଟ କରିଦେଲ ଆଉ ପନ୍ଦର ଜଣଙ୍କ ଘରଟା କାଟିଦେଲ ଆଉ ହଁ ମ୍ୟାଡ଼ାମ ସେଇ ଗୋଟିଏ ଆଉ ରାସ୍ତାବି ଆସିଥିଲା ସେ ରାସ୍ତା ବି ଅଧା ଷ୍ଟାର୍ଟ କଲ ଆଉ ଅଧାରେ ରଖିଦେଲ ନାଇଁ ମ୍ୟାଡ଼ାମ ଏଇଟା ଦି ବର୍ଷ ତିନି ବର୍ଷ ହେଲାଣି ପଇସା ତ ସବୁ ଛାଡ଼ିଛନ୍ତି ବୋଲି କହୁଛନ୍ତି ନା ଚାଲିକି ଯିବାର ଅସୁବିଧା ହେଉଛନ୍ତି ଗାଁ ଲୋକେ ଆଉ ଚାଲିକି ଗଲେ ମାନେ ବର୍ଷା ଆସିଲେ ଆଉ ଯିବା ଆଗରୁ ବନ୍ଦ ହୋଇଯାଉଛି କେଉଁଠିକୁ ଯାଇ ହେଉନାହିଁ ନା ସେପଟେ ଯାଇହେଉନାହିଁ

ମ୍ୟାଡ଼ାମ ଆପଣ କାମ ଠିକସେ କରୁନାହାନ୍ତି ପଇସା ତ ଆସୁଛି ପଇସା ଠିକ ଦେଉଛି ଗଭର୍ଣ୍ଣମେଣ୍ଟ ପଇସା ଠିକ ଦେଉଛି ଆପଣ କିନ୍ତୁ କାମରେ ଲଗାଉ ନାହାନ୍ତି ପଇସା ନାଇଁ ମ୍ୟାଡ଼ାମ ବୋଧେ ଆପଣ ପଇସା କଣ ରଖିଦେଉଛନ୍ତି କଣ ଟିକେ କାମ କରିଦେଉଛନ୍ତି ଆଉ ଛାଡ଼ିଦେଉଛନ୍ତି ଆଉ ଗାଁରେ ତ ରାସ୍ତା ଏ ପର୍ଯ୍ୟନ୍ତ ହୋଇନି ତା' କିନ୍ତୁ ବାହାରେ କହୁଛନ୍ତି ସେ ଗାଁରେ ରାସ୍ତା ହୋଇଗଲାଣି ତ ମ୍ୟାଡ଼ାମ ଗଭର୍ଣ୍ଣମେଣ୍ଟ ଜାଣିଲା କେମିତି ଗାଁରେ ରାସ୍ତା ହୋଇଯାଇଛି ତୁମ ଗାଁରେ ରାସ୍ତା ସବୁ ହୋଇଯାଇଛି ସବୁ ପଇସା ଦିଆ ହୋଇଯାଇଛି ବୋଲିକି ଆଉ ଆପଣ କହୁଛନ୍ତି ପଇସା ଆସିନି କିଛି ନାଇଁ

ପଇସା ମ୍ୟାଡ଼ାମ ଆସିଛି ଆପଣ କହୁନାହାନ୍ତି ପଇସା ଆସିଛି ପାଞ୍ଚ ବର୍ଷ ହୋଇଯିବକି ରାସ୍ତା ଗୋଟେ ପାଇଁ ହେଉ ମ୍ୟାଡ଼ାମ ହେଉ ଆଉ ସେ ବନ୍ଧ ମ୍ୟାଡ଼ାମ